ହ୍ୟାଲୋ ପୁରୀ ଉପମା ଆଜ୍ଞା ପ୍ରସିଦ୍ଧ ଖାଦ୍ୟ ହେଉଛି ପୁରୀ ଉପମା ଆପଣ ଥରେ ଖାଆନ୍ତୁ ଆସି ହଁ ହଁ ବରହମପୁରର ଇଏ ପ୍ରସିଦ୍ଧ ହେଉଛି ବରହମପୁରର ଯିଏ ନାଇଁ ବରହମପୁରରୁ ଆସିଲା ମାନେ ପୁରୀ ଉପମା ଖାଇବାକୁ ଭଲପାଆନ୍ତି ଯେମିତି ଆପଣ ଘରେ ଦୋକାନରେ ବାହାରେ ସବୁଆଡେ ଖାଉଛନ୍ତି ଆମର ରସାବଳୀ ଖାଉଛନ୍ତି ଯେମିତି କେନ୍ଦ୍ରାପଡ଼ାରେ ରସାବଳୀ ଖାଇଲେ ଅଲଗା ପ୍ରକାର ନିଆରା ସେମିତି ସବୁଆଡେ ଖାଉଛନ୍ତି ପୁରୀ ଉପମା ଆମ ବରଗଡ଼ ଫେମସ ସେମିତି ପୁରୀ ଉପମା ହଁ ପୁରୀ ଉପମା ଯାହା ଖାଇବେ ଆଉ ମଗାଇକି ଆଉ ହଁ ହଁ ସବୁ ସବୁ ସବୁ ସବୁ ଆପଣ ଯାହା ଖୋଜିବେ ସବୁ ମିଳିବ ଆଜ୍ଞା ଆଜ୍ଞା ନାଁ ଡାଲମା ସମ୍ବର ଦେଉଛନ୍ତି ସମ୍ବର ଟିକେ ଏଠି ବେଶି ଲୋକ ଲାଇକ୍ କରୁଛନ୍ତି ଡାଲମା ବି ଖୋଜିଲେ ମିଳିବ ସେହି ତ ପୁରୀ ଉପମା ଆଉ ରସାବଳୀ କେନ୍ଦ୍ରାପଡ଼ା ଫେମସ୍

ପୁରୀ ଆପଣ ଯେମିତି ଘରେ ବନାଉଛନ୍ତି ସେହି ଭଳିଆ ବନାହଏ କିନ୍ତୁ ଆମର ଏଇଠି ବନା ହେଲେ ଅଲଗା ପ୍ରକାର ଟେଷ୍ଟ୍ ଆସେ ଟେଷ୍ଟ୍ରେ ଡିଫରେନ୍ସ୍ ପାଇବେ ଆପଣ ନାଁ ନାଁ ମଇଦା ଦିଆ ହେଉଛି ଅଟା ଦିଆ ହେଉଛି ଆମର ସୁଜି ଦିଆ ହେଉଛି କର୍ଣ୍ଣଫ୍ଲୋର ଦିଆ ହେଉଛି ଆଉ ଏମିତି ସବୁ ଦିଆ ହେଉଛି ଆଉ ସୋଡ଼ା ହଁ ବାଦାମ ପ ବାଦାମ କାଜୁ ଆଉ ୱାଲ ୱାଲନଟ ପଡୁଛି ସବୁ ପଡୁଛି ଅଖରୋଟ୍ ପଡୁଛି ଆଉ ଗାଜର ପଡୁଛି ଜିରା ପାଇବେ ଜିରା ଫ୍ଲେବର୍ ପାଇବେ ପିଆଜ ପଡୁଛି ମାନେ ଏମିତି ପଡ଼ିକି ସବୁ ହେଉଛି ଆଉ ହଁ ଆଜ୍ଞା ସୁଜିରେ ଅଖରୋଟ୍ ଦେଲେ ଟେଷ୍ଟଟା ବଢ଼ିଯିବ ନାଁ ଖଜୁରୀ ଖଜୁରୀ କୋଳି ଦିଆ ଯାଏନି ଗ୍ରୀନ ମଟରଟା ପଡ଼େ ଖଜୁରୀ କୋଳି ନୁହେଁ